ଫୋଟୋଗ୍ରାଫି ଏନ୍ତା କି ମୁଇଁ ଆଘୁରୁ ବି କରୁଥିଲୁଁ ଆର୍ ଏବେ ବହୁତ୍ ବି ଆମର୍ ବିହା କରମାକେ ବି ଯେଇକିନା ଆମର୍ ବ୍ରତ ପୁନିଆ ହେଲା ଆମର୍ ଏକସିଆ ଘର୍ ମାନେ ହେଲା ଯେତେ ବି ସୁଟିଙ୍ଗ୍ ଡ଼ାକସନ୍ ସୁଟିଙ୍ଗ୍ ଯାଇକିନା ଆମେ ଫୋଟଗ୍ରାଫ୍ କରୁଛୁଁ ଭିଡ଼ିଓ ସୁଟ୍ କରୁଛୁଁ ସବୁ ବହୁତ୍ କିଛୁ ଭଲ୍ ହଉଛେ ଆଉ ଯେନ୍ତା କି ଆଘ ଆମର୍ ଛୋଟ୍ ଛୋଟ୍ କ୍ୟାମେରା ମାନେ ଆଉଥିଲା ଆଜି ତ ବଡ଼୍ ବଡ଼୍ କ୍ୟାମେରା ଆଇଲାନ ଆମର୍ ଡ଼ିଏସଲାର୍ ଆଉଛେ ଆମର୍ ଭଲ୍ ଭଲ୍ କମ୍ପାନୀର ମାନେ ଆଉଛେ ଡ଼୍ରୋନ୍ କ୍ୟାମେରା ମାନେ ଆଇଲାନ ଆଜିକାଲି ବହୁତ୍ ଡ଼େଭଲପ୍ ବି ହେଲାନ ଭଲ୍ କ୍ୱାଲିଟିର ଆସୁଛି ଫୋଟେମାନେ ବି ଆମର୍ ଭିଡ଼ିଓ ଏଡ଼ିଟ୍ ମାନେ ସବୁ ବହୁତ୍ କିଛି ଭଲ୍ ସେ ଆସୁଛି ସବୁ ଆର୍ ଯେନ୍ଟା କି ଆଘ ଛୋଟ୍ କ୍ୟାମେରା ମାନେ ଆଉଥିଲା ଯେନ୍ତା ପାଞ୍ଚ୍ ହଜାର୍ ଦଶ୍ ହଜାର୍ ନଉଥିଲା ଏବେ ସେଟା ପନ୍ଦର ହଜାର୍ କୁଡ଼ିଏ ହଜାର୍ ହେଲା ନ ଆରୁ ଆମେମାନେ ବି ସେଥିରେ ଆମେ ଯେନ୍ ଜିନିଷ୍ଟାକି ଆମେ ଘିନୁଛୁଁ ଯେତେ ପନ୍ଦର୍ କୁଡ଼ିଏ ହଜାର୍ ଦେଇକିନା ଆମେ ଗ୍ରାହକ୍ମାନ୍କେ ବି ସେଇ ହିସାବେ କହୁଛୁଁ କି ଏତେ ଏତେ ସେନ୍ତା ଏତେ ଦରକାର୍ ସେତେ ହେ ହିସାବେ ବୋଲି ଆମେ ଯେନ୍ତା କରୁଛୁଁ ହେନ୍ତା ହିଁ ଚାଲିଛି ସବୁ କରିକିନା ଯେନ୍ତା କି ଆମେ ବହୁତ୍ କିଛି ସେନୁ କରୁଁଛୁ ଭଲ୍ ଭଲ୍ କ୍ୱାଲିଟିର ବି ଆସୁଛେ ଶିଖବାର୍ କେ ବି ଭଲ୍ ଭଲ୍ ଲୋଗ୍ ଦେଖିକିନା ହେଥିଲାଗି ଆଜିକାଲି ଏମିତି ବହୁତ୍ ଆମର୍ ବିହାଘର୍ ମାନ୍କେ ବି ସବୁ ଘର୍ ମାନ୍କେ ବି ଆଜିକାଲି ତ ଫୋଟଗ୍ରାଫର୍ମାନ୍କୁ ଡ଼ାକୁଛନ୍ ଭିଡ଼ିଓ ସୁଟ୍ କରୁଛନ୍ ଫୋଟୋସୁଟ୍ କରୁଛନ୍ ସବୁଏଇଲେ ଭଲ୍ କ୍ୱାଲିଟିର ଆସୁଛି ଭିଡ଼ିଓମାନେ ଆସୁଛି ସେଇ ହିସାବେ ସବୁକିଛୁ ଆଜିକାଲି ସବୁ ବଦଲିଲା ନ ହେନ୍ତା କରବାର୍ କଥା ଡ଼ାକବାର୍ କଥା ବି ଭଲ୍ ମୋର୍ ଫୋଟଗ୍ରାଫର୍ ଭିଡ଼ିଓଗ୍ରାଫର୍ମାନ୍କି